ତୁଳସୀ ବେଲପତ୍ର ଏବଂ ପୋଦିନା ଗଛ ଲଗା ହୋଇଛି ଯାହାଦ୍ୱାରା କି ଆମକୁ ତୁଳସୀ ଗଛର ପତ୍ରକୁ ଖାଇଲେ ଥଣ୍ଡା ନ ହେବାର ସୁବିଧା ଆମେ ଜାଣିପାରୁଛୁ ଏବଂ ବେଲ ପତ୍ର ସହ ଗୋଲମରିଚ ସକାଳୁ ସକାଳୁ ସେବନ ଦ୍ୱାରା ଆମର ଠିକ୍ ଦୂର ହେଉଛି ଯାହାଦ୍ୱାରା କିି ଆମେ ବହୁ ଅସୁବିଧାର ସମ୍ମୁଖୀନ ହେବାରୁ ବଞ୍ଚିପାରୁଛୁ କୌଣସି ପ୍ରକାର ଔଷଧୀୟ ମେଡ଼ିସିନ୍ ଖାଇବାକୁ ପଡ଼ୁନାହିଁ ଏବଂ ପୋଦିନା ପତ୍ର ଦ୍ୱାରା ଆମେ ଚାହାରେ ପୋଦିନା ପତ୍ରକୁ ପକାଇ ଖାଇବା ଦ୍ୱାରା ଆମର ଥଣ୍ଡା ଏବଂ କାଶକୁ ଆମେ ଛଡ଼େଇ ପାରୁଛୁ